ରଙ୍ଗୋଲି ସୂର୍ଯ୍ୟଙ୍କ ଜଳ ଅର୍ପଣ କପାଳରେ କୁମୁକୁମ ପବିତ୍ର ସୁତା ପିନ୍ଧିବା ପୂଜା ପାଇଁ ମନ୍ଦିର ଯିବା ଦରଗା ଯିବା ବ୍ରତ ରଜ ଆଦି ଅନେକ ଧାର୍ମିକ ପ୍ରଥା ହେଉଛି ଆମର କଲ୍ଚର ଆମର ସଂସ୍କୃତି ଯେଉଁଥିପାଇଁ ହିନ୍ଦୁ ଧର୍ମର ଲୋକମାନେ ରଙ୍ଗୋଲି ଖେଳନ୍ତି ରଙ୍ଗ ଲଗେଇବା ପାଇଁ ସୂର୍ଯ୍ୟଙ୍କୁ ସୂର୍ଯ୍ୟ ପାଣ ସକାଳ ସମୟରେ ଗାଧେଇବା ଟାଇମରେ ସୂର୍ଯ୍ୟଙ୍କୁ ପାଣି ଦେଇ ପୂଜା କରନ୍ତି ଆଉ କୁମକୁମ ପର୍ବ କୁମକୁମ ପୂଜା କରନ୍ତି ଆଉ ରାକ୍ଷୀ ବନ୍ଧନାରେ ପବିତ୍ର ସୂତା ସହିତ ଭାଇଙ୍କୁ ରାକ୍ଷୀ ବାନ୍ଧନ୍ତି ଏଇଥିପାଇଁ ଭାଇ ଭଉଣୀର ସବୁବେଳେ ସବୁ ଜାଗାରେ ସାହାଯ୍ୟ କରୁ ତାର ସପୋର୍ଟିଭ୍ କରୁ ଆଉ ପୂଜା ପାଇଁ ମନ୍ଦିର ଯିବେ କାରଣ ମନ୍ଦିର ଯିବା ଆଉ ଭଗବାନଙ୍କ ପୂଜା କରିବା ମାନ ହଉଛେ ଭଗବାନଙ୍କ ପ୍ରତି ଆମ ଆତ୍ମା ଆମ ଜୀବନ ସମାପଣ କରିବା ଆଉ ମନ୍ଦିର ଯାଏ ଯେ ସବୁ ଯାହା ବି ଦୁଃଖ ଯାହାବି କଷ୍ଟ ଯାହା ବି ପାପ କରିଥିବା ଭଗବାନଙ୍କ ନିକଟରେ ସବୁ କହିବ ଏଇଥିପାଇଁ ଆମେ ମନ୍ଦିର ଯାଉଛୁ ଆଉ ରହିଲା ବ୍ରତ ବ୍ରତ ପାଳନ ପାଇଁ ପ୍ରତି ବାର ପ୍ରତି ବ୍ରାହ୍ମଣ ପରିବାରର ପୁଅଙ୍କର ବାର ବର୍ଷରେ ଗୋଟିଏ ବ ବ୍ରତ ପାଳନ କରାଯାଏ ଆଉ ପଇତା ପିନ୍ଧାଯାଏ ଏହା ହଉଚି ଆମ ହିନ୍ଦୁ ଧର୍ମ ବା ସଂସ୍କୃତି ଏଇଥିପାଇଁ ଆମ ସଂସ୍କୃତିରେ ସବୁ ଭଲ ପାଉଛୁ